ହ୍ୟାଲୋ

କିଛି

ହୁଁ କେବେ ଯିବା ଆଉ କହିଛନ୍ତି ହଁ ହଁ କଉଥିରେ କ'ଣ ସବୁ ଆଇଟମ୍

ହୁଁ ଆଉ ଘରର ପରିବାର କିଏ ଯିବେ କ'ଣ ଡିସେମ୍ବର୍ ପନ୍ଦରରେ ଯିବା କି

ହଁ ହଉ ହଁ ହଉ ହଉ ହଉ ରଖୁଛି